ବନ୍ଧୁ ମୋର ବିବାହ ପ ପ୍ରମାଣପତ୍ରଟି ଡିଲକରରେ ରହିଯାଇଛି ସେଇଟା କେମିତିକିରି ଅପଲୋଡ଼ କରିକି ଆଣିପାରିବା ସେଥିପାଇଁ ଟିକେ ମୁଁ ଆଗ୍ରହ ପ୍ରକାଶ କରୁଛି ଆଉ ସେଇଟା ଆଣିବା ପାଇଁ କି କି ପଦକ୍ଷେପ ଗୁଡ଼ିକ ଆପଣାଇବାକୁ ପଡ଼ିବ ସେଇଟା ମୋତେ ଦୟାକରି ଟିକେ କଣ ଜଣେଇ ପାରିବ କି